ଯେତେବେଲେ ମୁଇଁ ଛୋଟ୍ ଥିନି ମୋତେ ଡ଼୍ରଇଂ କରବାକେ ଯେ ବହୁତ୍ ଭଲ୍ ଲାଗୁଥିଲା ଆଉ ହେତେବେଲେ ମୋତେ ବେଶୀ ଭଲ୍ ସେ ଡ଼୍ରଇଂ ନାଇଁ ଆସୁଥାଇ ଫିର୍ ବି ମୁଇଁ ଟ୍ରାଏ କରୁଥିଲି ଭଲ୍ ଡ଼୍ରଇଂ କରିପାରମି ଯେତେବେଲେ ମୁଇଁ ଷ୍ଟାର୍ଟିଂ କଲି ଡ଼୍ରଇଂ କରବାଟା ମୋର୍ ଦ୍ବାରା ନେଇ ହଉଥାଇ ଫିର୍ ଧୀରେ ଧୀରେ କରବାଟା ଶିଖଲି ଆଉ ମୋର୍ ଦ୍ବାରା ହେଲା ବି ଡ଼୍ରଇଂ ଆଉ ଡ଼୍ରଇଂ ମୋତେ ଏବେ ଭଲ୍ ଭାବରେ ଆସେ ଆଉ ଆମର୍ ଏନ୍ତା ଆମର୍ ଭୁବନେଶ୍ବରନେଁ ବହୁତ୍ ଏନ୍ତା କଲେଜ୍ ଅଛେ ଯେନେ କି ତମେ ଡ଼୍ରଇଂ ଶିଖିପାରବ ଆଉ ଭଲସେ ଗୁଟେ ଲୋକ୍ ଜାଣା ଶିଖଲେ ସେଟା କରିପାରବା ଆଉ ଡ଼୍ରଇଂ ଗୁଟେ ଏନ୍ତା ଆର୍ଟ୍ ଯେନଟା କି ଲାଇଫରେ ବହୁତ୍ ଭଲ୍ ଜିନିଷ୍ ତ ଆମେ କରିପାରବ ଆଉ ମୋତେ ଭଲସେ ଆଇସି ଡ଼୍ରଇଂ ଭଲସେ କରିପାରସିଁ କଲେଜରେ ଯେତେବେଲେ କମ୍ପିଟିସନ୍ ହୁଏ ଆଉ ସ୍କୁଲରେ ହୁଏ ବା ଗ୍ରାମରେ ଯେ କୌଣସି ବି ଫଙ୍କସନ୍ ହେଲେ ସେନେ ମୁଇଁ ଡ଼୍ରଇଂରେ ପାର୍ଟିସିପେଟ୍ କରେ ଆଉ ମୁଁ ପ୍ରଥମ ସ୍ଥାନ ବି ଅଧିକାର କରିଛି ମୋ ଜୀବନରେ